ମୁଁ ବି ଭାବେ ହ୍ୟୁମାନ ସାଗର ଭଳି ଭଳି ଗୋଟିଏ ଭଲ ଗାୟକ ହୋଇପାରିବି ଯାହାଦ୍ୱାରା ଯାହାଦ୍ୱାରା ମୋ ଗୀତ ଶୁଣି ସମ ସବୁ ଲୋକ ଆନନ୍ଦ ଅନୁଭବ କରିବେ ଯେମିତିକି ମୁଁ ଗୋଟିଏ ଷ୍ଟେଜରେ ଗୀତ ବୋଲିଥିଲି କି ଯାହା ଯାହାଦ୍ୱାରା ମୁଁ ଭାବ ମୋର ଭାବପ୍ରବଣ ବହୁତ ଅଧିକ ଥିଲା ଯାହାଦ୍ୱାରା ଲୋକମାନେ ବହୁତ ଲୋକ ମୋ ଗୀତ ଶୁଣିକି ବହୁତ ଆନନ୍ଦ ଆନନ୍ଦ ଆନନ୍ଦ ଭୋଗ କରୁଥିଲେ ସେଥିପାଇଁ ସେଥିପାଇଁ ମୁଁ ମଧ୍ୟ ସେଇଠି ସେଇଠି ସିଲେକ୍ଟ ହୋଇକି ବ୍ଲକ ସ୍ତରକୁ ଯାଇଥିଲି ବ୍ଲକ ସ୍ତରରେ ସେଇଠି ମଧ୍ୟ ବହୁତ ଲୋକ ମୋ ଗୀତ ଶୁଣିକି ଖୁସି ହୋଇଥିଲେ ସେଇଠି ମଧ୍ୟ ମୋତେ ସିଲେକ୍ଟ କରିକି ଜିଲ୍ଲା ସ୍ତରକୁ ନେଇଥିଲେ ଜିଲ୍ଲା ସ୍ତରରେ ମଧ୍ୟ ବହୁତ ଲୋକ ମୋ ଗୀତ ଶୁଣିଥିଲେ ମୋ ଗୀତକୁ ପସନ୍ଦ କରିଥିଲେ ଆଉ ତାପରେ ମୋତେ ସେ ସେଇଠି ମଧ୍ୟ ପସନ୍ଦ କରିକି ପ୍ରାଇଜ୍ ଦେ କେତେଗୁଡ଼ିଏ ପ୍ରାଇଜ୍ ଦେଇଥିଲେ ତା ସହିତ ସମସ୍ତଙ୍କର ଆଶୀର୍ବାଦ ବି ମୋ ଉପରେ ଥିଲା